ଆମର୍ ଲୋକମାନେ ଯେନ୍ତା କି ବହୁତ ପରିଶ୍ରମ କରୁଥିଲେ ଯେନ୍ତା କରି ଆମର ଗାଡ଼ି ମାନେ ହଲ୍ ଗାଡ଼ିରେ ଲୋକମାନେ ଧାନ୍ ବସ୍ତା ନେଲେ କି ଯେନ୍ତା କି ଆମର୍ ଧାନ୍ ବସ୍ତା ହଉ କି କାଠ କି ଜାଣା କି ଯେନ୍ତା କି ଆମର୍ ବହୁତ କଷ୍ଟ ରେ ନଉଥିଲେ ହଲ୍ ଗାଡ଼ି ରେ ନଉଥିଲେ ଏବେ କାଣା ହଉଛି ପାୱାର୍ ଟିଲର୍ ଆସଲା ଟ୍ରାକ୍ଟର୍ ଆସଲା ଏବେ ପିକପ୍ ଆସିଲା ପିକପ୍ରେ ଏବେ ବହୁତ ସୁବିଧା ନେ ଯାଇ ହେଉଛି ଆଗେ ବହୁତ କଷ୍ଟ ନେ ନିଜେ ବୋହି କରି ନବାକେ ପଡ଼ୁଥିଲା ଆରୁ ଏବେ ପାୱାର୍ ଟିଲର୍ ଯେତେବେଲେ ଲଗାଇ ଦେବେ ବୋଲେ ସା ଗୁଟେ ଜାଗେ କେ ଯାଇକରି ଯଦି କାଠ ଲଗାଇ ବାର ଅଛେ ବୋଲେ ବି ସାଙ୍ଗେ ସାଙ୍ଗେ ହେଇ ପାରୁଛି କି ଧାନ ଆମେ ଯଦି ଧାନ କେ ମଣ୍ଡି କି ନବାର ଅଛି ବୋଲେ ବି ଆଗରୁ ହଲ୍ ଗାଡ଼ି ରେ ନଉଥିଲେ ଏବେ ଯେନ୍ତା କି ପାୱାର୍ ପିକପ୍ରେ ଲଦି ଦେଲା ସବ ଖୁବ କମ୍ କମ୍ ସମୟ ଭିତରେ ପହଞ୍ଚି ପାରୁଛି ଆର ଆଗରୁ ଲୋକମାନେ ବହୁତ ଟ୍ରାକ୍ଟର ଟ୍ରାକ୍ଟର ଯେତେବେଲେ ଆସଲା ଲୋକମାନେ ବହୁତ ସୁବିଧା ପାଇଲେ ଆଗୁରୁ ଲଙ୍ଗଲ ହଲ୍ ରେ ବି କାମ୍ କରୁଥିଲେ ସେମାନେ କି ବହୁତ ପରିଶ୍ରମ କରୁଥିଲେ ଆର ଏବେ ବହୁତ ଟିକେ ସୁବିଧା ପାଇଁ ସାରିଲେନ ଲୋକମାନେ ଆସ୍ତେ ଟ୍ରାକ୍ଟର୍ ନୂଆ ଯେତେବେଲେ ବାହାରିଲା ତାପରେ ପାୱାର୍ ଟିଲର୍ ଆସଲା ପାୱାର୍ ଟିଲର୍ ଆସଲା କେ ବେଶୀ ଆର ଟିକେ ଟିକେ ଆଉ ଟିକେ ସୁବିଧା ହେଇ ଆସଲା